ମୁଖ୍ୟତଃ ଆମ ଅଞ୍ଚଳର ଲୋକମାନେ ଯେଉଁ ଧାର୍ମିକ ଛୁଟି ଦିନରେ ରୀତିନୀତି ଅଛି ସେଇଟାକୁ ମନେଇବା ପାଇଁ ବୋଲି ବହୁତ ପସନ୍ଦ କରନ୍ତି ଯେଉଁ ଆସୁଛି ଇଦ୍ ମୁଖ୍ୟତଃ ଆମର ମୁସଲମାନ୍ ମାନଙ୍କର ମୁସଲମାନ୍ ଭାଇ ମାନଙ୍କର ପର୍ବ ଇଦ୍ରେ ଯେଉଁ ମୁସଲମାନ୍ ଭାଇମାନେ ସେମାନେ ମସଜିଦ୍ ଯାଇକି ଆଲ୍ହାକୁ ସେମାନେ ପୂଜା କରନ୍ତି ଏବଂ ବିଭିନ୍ନ ପ୍ରକାର ପିଠାପଣା ଘରେ କରିଥାନ୍ତି ସଂକ୍ରାନ୍ତି ଯେଉଁକି ଆମର ପୋଙ୍ଗଲ୍ ବୋଲି ମଧ୍ୟ କହୁ ଏଇଟା ଯେଉଁ ଆମର ଏବେ ବର୍ତ୍ତମାନ ହେଲା ଜାନୁୟାରୀ ଚଉଦ ତାରିଖରେ ମୁଖ୍ୟତଃ ସଂକ୍ରାନ୍ତିରେ ମଧ୍ୟ ଯେଉଁ ତେଲୁଗୁ ଜାତିର ଲୋକମାନେ ଆମ ଅଞ୍ଚଳରେ ମଧ୍ୟ ଅଛନ୍ତି ସେମାନେ ମଧ୍ୟ ପିଠାପଣା କରନ୍ତି ଓ ମନ୍ଦିର ଯାଇକି ଏ ପାଳନ କରନ୍ତି ବ୍ରତ ବ୍ରତ ଯେଉଁଟା ଅଛି ବ୍ରତ ମଧ୍ୟ ଆମର ଭାଇମାନଙ୍କ ମଧ୍ୟରୁ ପାଳନ କରନ୍ତି ଘରେ ପିଠା ପଣା କରିକି ବହୁତ ଭାବରେ ପାଳନ କରିଥାନ୍ତି